କୃଷକମାନେ ପଶୁପାଳନ ନିମନ୍ତେ ଏକ ବଡ଼ ଏବଂ ଖୋଲା ଜାଗା ସୁନିଶ୍ଚିତ କରିବା ଆବଶ୍ୟକ ଯେଉଁଠି ପଶୁମାନଙ୍କୁ ପର୍ଯ୍ୟାପ୍ତ ସ୍ଥାନ ମିଳିପାରିବ ପଶୁପାଳନ ନିମନ୍ତେ ବଛାଯାଇଥିବା ସ୍ଥାନଟି ସଫା ହୋଇଥିବା ଦରକାର ସଫା ହୋଇଥିବା ଦରକାର ଯେଉଁଠିକି ଭଲ ଡ୍ରେସିଂ ସିଷ୍ଟମ୍ ଥିବା ଦରକାର ଯାହାଦ୍ୱାରା ପଶୁମାନଙ୍କର ମଳମୂତ୍ର ନିଷ୍କାସନ କରାଯାଇଥାଏ ପଶୁପାଳନ ସ୍ଥାନରେ ଆଇସୋଲେସନ୍ ହୋଇଥିବା ଦରକାର ଏବଂ ଭଲ ଭେଣ୍ଟିଲେଟର୍ ହୋଇଥିବା ଦରକାର ଯାହାଦ୍ୱାରା ପବନ ଯିବା ଆସିବା ଭଲସେ ହୋଇପାରିବ ଏବଂ ପଶୁପାଳନ ଗୃହରେ ତାପମାତ୍ରା ସବୁଳିତ ରହିବ ସଂକୁଳିତ ରହିବ ଏ ସମ୍ପର୍କରେ ସୂଚନା ପାଇବା ପାଇଁ ୟୁଟ୍ୟୁବ୍ରେ ବହୁତ ସୁବିଧା ରହିଛି ଆଜିକାଲି ଟେଲିଭିଜନ୍ ବି ମଧ୍ୟ ବହୁତ ସମସ୍ୟାର ବହୁତ ସମସ୍ୟାରେ ସମାଧାନ ହୋଇପାରୁଛି ପଶୁପାଳନ ଉପାଦାନଗୁଡ଼ିକ ପ୍ରକ୍ରିୟାକରଣ କିଛି ସାଧାରଣ ପଦ୍ଧତି ରହିଛି ସେମାନଙ୍କର ଚୂଡ଼ାନ୍ତ ଟଙ୍କା ରୋଜଗାର କରିବା ସମ୍ପୂର୍ଣ୍ଣ ପ୍ରକ୍ରିୟା କିଛି ସ୍ଥାନୀୟ ଲୋକମାନେ ନେଇ ଗଠିତ ସଂଗଠନ ଦ୍ୱାରା ଗାଁର ଉନ୍ନତି ହୋଇଥାଏ ନିମନ୍ତ ବଛରେ ଥିବା ସ୍ଥାନଟି ସଫା ହୋଇଥାଏ ଦରକାର ଯେଉଁଠିକି ସେମାନେ ଭଲ ଭାବରେ ସୁରକ୍ଷିତ ରହିପାରିବେ ଗାଈ ଛେଳି ମେଣ୍ଢା ପଶୁ କିଣିବା ଦ୍ୱାରା ଆରମ୍ଭ କରି ଶେଷରେ ଟଙ୍କା ରୋଜଗାର ପର୍ଜନ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଥାଏ ଯାହାଫଳରେ ସେମାନେ ବହୁତ ସୁବିଧା ସୁଯୋଗ ହୋଇଥାନ୍ତି ଗାଈ ଛେଳି ମେଣ୍ଢା ଇତ୍ୟାଦି ରହିବା ଦ୍ୱାରା ସେମାନଙ୍କର ବହୁତ ସମସ୍ୟା ହୋଇଥାଏ ଯାହାଫଳରେ କିଣିବାଠାରୁ ଆରମ୍ଭ କରି ଶେଷରେ ଟଙ୍କା ରୋଜଗାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ରହିଥାଏ